ସୁରଜ ମୁଁ ମିତା କହୁଥିଲି ହଁ ମୁଁ ଭାବୁଥିଲି ଏଥର ଛୁଟିରେ କୁଆଡ଼େ ବୁଲିବାକୁ ଯିବା ମୁଁ ଭାବୁଥିଲି ନନ୍ଦନକାନନ ଯାଇଥିଲେ କେମିତି ହେଇଥାନ୍ତା ହଉ କେବେ କହ କେବେ ଯିବା ଆଚ୍ଛା ହଉ ଆଚ୍ଛା ତୁ କେବେ ଯାଇନୁ କି ନନ୍ଦନକାନନ ହଁ ଏବେ ତ ନ୍ୟୁ ନ୍ୟୁ ସବୁ ଆଣିଛନ୍ତି ଆନିମଲ୍ସ ହଁ ମୁଁ ଯାଇଥିଲି ମଝିରେ ଥରେ ଯାଇଥିଲି

ଆଚ୍ଛା ହଉ ଆଉ

ହଁ ନା ମୁଁ ତ ଘରେ କହିଦେଇଛି ଯିବା ଆଉ

ସେଇଠି ତ ବୋଟିଂ ବି ସୁବିଧା ଅଛି ମୁଁ ଦେଖିଥିଲି ଆରଥର ଯାଇକି ହଁ କରିବୁ ଯଦି ଯିବା ଆଉ ହଁ ହ ହଉ